ଆମ ଅଞ୍ଚଳର ବିଧାୟକ ଶ୍ରୀଯୁକ୍ତ ଶ୍ରୀଯୁକ୍ତ ସନାତନ ବିଜୟୀ ଅଛନ୍ତି ଏବଂ ସେ ଯେକୌଣସି କାମ ହେଲେ ଗାଁ କୁ ଆସି ଲୋକଙ୍କ ସହିତ ବୁଝାମଣା କରି କାମ ଗୁଡ଼ିକ କରନ୍ତି ତେଣୁ ସେ ତାଙ୍କ କାମ ଗୁଡ଼ିକୁ ପ୍ରାୟ ଆମ ମାନଙ୍କୁ ଭଲ ଲାଗୁଛି ତାପରେ ରହିଲା ଆମର ସରପଞ୍ଚ ସରପଞ୍ଚ ଅଛନ୍ତି ଆମ ପଞ୍ଚାୟତର ଶ୍ରୀଯୁକ୍ତ ଚୈତନ୍ୟ ହେମରମ୍ ସେ ବି ଗାଁ ଗଣ୍ଡାରେ ପ୍ରାୟ ସମସ୍ତଙ୍କ ସହିତ ସବୁବେଳେ କଥାବାର୍ତ୍ତା ଏବଂ ବୁଝାମଣା ଭଲ କାହାର କ'ଣ ଅସୁବିଧା ହେଲା ସୁବିଧା ହେଲା ସେଗୁଡ଼ାକ ସେ ବୁଝାବୁଝି କରନ୍ତି ଏବଂ ସେ ବି ଭଲ ଲୋକଙ୍କ କଥା ବୁଝୁଛନ୍ତି ଏବଂ ଭଲ କାମ ବି କରୁଛନ୍ତି ସିଏ ରାସ୍ତା ଆମର ସରପଞ୍ଚ ଯିଏ ସିଏ ରାସ୍ତା ତା ସହିତ ପୋଖରୀ ଲେନ୍ ଡେଭେଲୋପମେଣ୍ଟ୍ ଏହି ସବୁ କାମ କରନ୍ତି ଆଉ ଆମର ଯେଉଁ ରହିଲେ ବିଧାୟକ ସିଏ ପିଇବା ପାଣି ଆଉ ରାସ୍ତା ଘାଟ ଉନ୍ନତିକରଣ ସ୍କୁଲ୍ ହେନ୍ତ ଏ ସବୁ ଯେତେ ପ୍ରକାର ବିଲଡିଙ୍ଗ୍ ଫିଲଡିଙ୍ଗ୍ କାମ ଗୁଡ଼ାକ ସେ ଦେଖନ୍ତି ଏବଂ କରାନ୍ତି ବିଜୁଳି ତ ଆମର ପ୍ରାୟ ଗାଁ ମାନଙ୍କରେ ଯେତେ ସବୁ ବାକି ଥିଲା ସିଏ ଆସିବା ପରେ ପରେ ସେଗୁଡ଼ାକ ବି ସବୁ ସମ୍ପୂର୍ଣ୍ଣ ହେଇଗଲା ବର୍ତ୍ତମାନ ପ୍ରାୟେ ପ୍ରତ୍ୟେକ ଘରେ ବିଜୁଳି ଲାଇଟ୍ ବି ଜଳୁଛି ତେଣୁ ସେ ସବୁ କିଛିର ଅସୁବିଧା ବର୍ତ୍ତମାନ ନାହିଁ ଆଉ ଆମର ସରପଞ୍ଚ ଭାଇ ଯେଉଁ ଅଛନ୍ତି ସିଏ ଭତ୍ତା ବହୁତ ଲୋକଙ୍କର ଭତ୍ତା କରାଇ ଦେଲେ ତାପରେ ବିକଳାଙ୍ଗ ଲୋକମାନଙ୍କର ବି ଭତ୍ତା କରାଇ ଦେଲେ ଏମିତି ସବୁ ଗାଁ ଗହ ଦୁଃଖ ସୁଖ ସାଥୀ ସେ ପୂରା ରହୁଛନ୍ତି ଆଉ ହଁ ସିଏ ତାପରେ ଆମର ବିଜୁ ପକ୍କା ଘର ପ୍ରଧାନମନ୍ତ୍ରୀ ଆବାସ ଏ ସବୁ ଯେଉଁ ଲୋକ ମାନେ ସବୁ ପାଇନାହାଁନ୍ତି ତାଙ୍କ କଥା ବି ସେ ବୁଝାବୁଝି କରୁଛନ୍ତି ଏବଂ ଯେଉଁ ମାନଙ୍କର ହେଇନାହିଁ ତାଙ୍କର ବି ସେ କରାଇ ଦଉଛନ୍ତି ପାଇବାର ଯୋଗ୍ୟ ଯେଉଁମାନେ ତାଙ୍କର ଅଲଗା ଲୋକଙ୍କର ନୁହେଁ ପାଇବା ଯୋଗ୍ୟ ଯେଉଁମାନେ ତାଙ୍କର ହବ